ଆମ ସହର ରେ ଯାହା ଖୋଜିଲେ ଏଠି ମିଳିଯାଏ ଫ୍ୟାନ୍ ଟିଭି ଏମିତି କି ବିଭିନ୍ନ ଜିନିଷ ଯେତେ ରାତିରେ ବି ଗଲେ ତାକୁ ଆମେ ଆଣିପାରୁ ଆଉ ଏଠିକାର ଫାଷ୍ଟଫୁଡ଼ ବହୁତ ଭଲ ମାନେ ଲୋକ ବହୁତ ପସନ୍ଦ କରନ୍ତି ଖାଇବାପାଇଁ ତାପରେ କି ଆମେ ଯେତେ ରାତିରେ ଗଲେ ବି ଆମର ଏଠି ମେଡ଼ିସିନ୍ ନିହାତି ମିଳିଯାଏ ସେଇଥିପାଇଁ ଆମ ସହରରେ ମୋତେ ବହୁତ ଭଲ ଲାଗେ ରହିବା ପାଇଁ